ହଁ ମୁଁ ଗୋଟେ ରୋଷେଇ ଶିଖିଥିଲି ଯୋଉ ବ୍ରହ୍ମପୁର ଥରେ ବୁଲିବାକୁ ଯାଇଥିଲୁ ସେଠି ଖାଇଥିଲି ହାଲୁଆ ସେ ହାଲୁଆଟା ବହୁତ ଭଲକରି ତିଆରି କରନ୍ତି ଯେମିତି ତା ଦିହେରେ ଦିଅନ୍ତି ସୁଜି ପକାନ୍ତି ଆଉ ଆମର ସିମିଆ ପକାନ୍ତି ରଙ୍ଗ ଦେଇକରି ବହୁତ ଭଲରେ ସେ ତିଆର କରନ୍ତି ମୁଁ ସେ ହାଲୁଆଟା ସେଇଠୁ ଶିଖିକି ଆସିକି ଘରେ ତିଆରି କରିଥିଲି ଏବଂ ତାକୁ ତେଜପତ୍ର ଆଉ ଆମର ଘିଅ ବିଭିନ୍ନ ପ୍ରକାରର ସବୁ ଦେଇକି ତାକୁ ତିଆରି କରିଥିଲି ସମସ୍ତେ ଖାଇକି ଘରେ ବହୁତ ଖୁସି ହେଇଥିଲେ ଏବଂ ସମସ୍ତଙ୍କ ପସନ୍ଦ ମଧ୍ୟ ହୋଇଥିଲା ପ୍ରାୟତଃ ଆମ ଘରେ ସେ ହାଲୁଆଟା ତିଆରି କରାଯାଏ